ହ୍ୟାଲୋ

ହଁ ହଁ କୁହ କିଏ କହୁଥିଲ ହଁ ହଁ ଛଅଟାକୁ ଷାଠିଏ ସତୁରୀ ଏମିତି ପାସ୍ପୋର୍ଟ୍ ସାଇଜ୍ଟା ଆଉ ବଡ଼ ଫଟୋ ରେଟ୍ ଅଲଗା

ବଡ଼ ଫଟୋ ସାଇଜ୍ ନେଇକି ମିଡ଼ିୟମ୍ ବଡ଼ ଏମିତି ସାଇଜ୍ ନେଇକି ସବୁ ଅଛି ହଁ ପାସ୍ପୋର୍ଟ୍ ସାଇଜ୍ ଷାଠିଏ ଶତୁରୀ ଟଙ୍କା ବଡ଼ ମିଡ଼ିୟମ୍ଟା ଅଶୀ ନବେ ଶହେ ତା' ତା'ଠୁ ବଡ଼ହେଲେ ଅଧିକ ଆଉ ବାହାଘରେ ଫଟୋ ସବୁ ଅଧିକ ଏମିତି ଆଉ ବାହାଘର ଫଟୋ ନେଇକି ତା'ର ଅଛି ସବୁ ବିଭିନ୍ନପ୍ରକାର ଜିନିଷ ସେହି ନେଇକି ଜାଗା ଏରିଆ ତା'ପରେ କୁଆଡ଼େ ବାହାରକୁ ଯିବାର ଅଛି ଯଦି ଫଟୋ ଉଠାଇବାକୁ ଚାହିଁବେ ସେଇଟା ସବୁ ଅଲଗା ଅଲଗା ତା' ରେଟ୍ ବି ଅଲଗା ଡିଜିଟାଲ୍ ଟିକିଏ ଅଧିକ ପଡ଼ିବ ଏହାଠାରୁ ମୁଁ ଟିକିଏ ବୁଝିକି କହିବି ହଁ କେଉଁ ଏରିଆ କେତେବେଳେ କୋଉ ଜାଗାରେ ସେ ଜାଗା ନେଇକି ହଁ ଷାଠିଏ ସତୁରି ଟଙ୍କା ଛଅ ପିସ୍ ଆଠ ପିସ୍ ଦଶ ପିସ୍ ଏମିତି ପିସ୍ ନେଇକି ମିଡିୟମ୍ଗୁଡାକ ତା'ର ଶହେଅଶୀ ଟଙ୍କା ଭିତରେ ପଡ଼ିବ ଆଉ ହଁ ହଁ ହଁ ହଉ ହଉ ହଉ